ବାଲେଶ୍ୱର ଜିଲ୍ଲା ସଦର ବ୍ଲକ୍ ବଇଁଚା ପଞ୍ଚାୟତ ଦଶ ନମ୍ବର୍ ୱାର୍ଡ଼ ଚକସିନ୍ଦିଆ ଗ୍ରାମରେ ବହୁତ କିଛି କାମ ଅଧା ରହିଛି ବାକି ରହିଛି ଯେମିତି ସ୍କୁଲ୍ରେ ପାଇଖାନା ଆବଶ୍ୟକ ସ୍କୁଲ୍ ଯିବା ରାସ୍ତା ଚକସିନ୍ଦିଆ ଗ୍ରାମରେ ରାସ୍ତା ଫାଟିଯାଇଛି ତା'ର ମରାମତି ଆଜି ପର୍ଯ୍ୟନ୍ତ ହେଇନାହିଁ ଅଧିକରୁ ଅଧିକ ଫାଟିଲାଣି ଯାହାଦ୍ଵାରା ତାକୁ ନୂଆ ରାସ୍ତା ଆବଶ୍ୟକ ସେଇଟା ହେଇନାହିଁ ଚକସିନ୍ଦିଆ ଗ୍ରାମରେ ହନୁମାନ ମନ୍ଦିର ତା'ର କମ୍ପ୍ଲିଟ୍ କାମ କମ୍ପ୍ଲିଟ୍ ହେଇନାହିଁ ତା'ର ରଙ୍ଗ ମଧ୍ୟ ଦିଆ ହେଇନାହିଁ କି ପ୍ରତିଷ୍ଠା ମଧ୍ୟ ହେଇନାହିଁ ଆଜିକି ସାତ ଆଠ ବର୍ଷ ହେଲାଣି ସେ ମନ୍ଦିର ଅଧା ହେଇକି ରହିଛି ଚକସିନ୍ଦିଆ ଗ୍ରାମରେ ଧାନଶ୍ରୀ ଦେବୀ ଗାଁ ଦେବୀ ସେ ପୂଜା ମଧ୍ୟ ପାଉଛନ୍ତି କିନ୍ତୁ ମନ୍ଦିରକୁ ଯିବାପାଇଁ ଖଣ୍ଡେ ରାସ୍ତା ନାହିଁ ଯାହାଦ୍ଵାରା ବିଲରେ କାଦୋରେ ବର୍ଷା ହେଉ ଖରା ହେଉ ଶୀତ ହେଉ ସେ ବିଲରେ ପ୍ରାଇଭେଟ୍ ଲୋକ ଜମିରେ ଚାଲିକି ଯିବା ପଡ଼ୁଛି ଯାହାଦ୍ଵାରା ପୂଜା କରିକି ଆସୁଛନ୍ତି ସେଇଠି ଗୋଟେ ଖଣ୍ଡେ ରାସ୍ତାର ଆବଶ୍ୟକ ଯାହାଦ୍ଵାରା ଲୋକ ମାଧ୍ୟ ଯାଇପାରିବେ ମନ୍ଦିରକୁ ମଧ୍ୟ ପୂଜା କରିପାରିବେ ଏବଂ ଚକସିନ୍ଦିଆ ଗ୍ରାମରେ ଘାଟ ମଧ୍ୟ ପକ୍କା ଘାଟ ଆବଶ୍ୟକ ଚକସିନ୍ଦିଆ ଗ୍ରାମରେ ତିନିଟା ପୋଖରୀ ଅଛି ତିନିଟା ପୋଖରୀ ଗୋଟେ ପୋଖରୀ ରାସ୍ତା ଯାହାଦ୍ଵାରା ସେଇଠି ଆବଶ୍ୟକ ଲୋକମାନେ ଯିବାପାଇଁ ବହୁତ ଅସନ୍ତୁଷ୍ଟ ମଧ୍ୟ ହେଉଛନ୍ତି ଖଣ୍ଡେ ଖଣ୍ଡେ ପକ୍କା ଘାଟ ଆବଶ୍ୟକ ଲକ୍ଷ୍ମୀନାରାୟଣ ମଣ୍ଡପ ପଡ଼ିଆ ସେ ପଦାରେ ବର୍ଷା ଦିନ ହେଲେ ପ୍ରବଳ କାଦୋ ଯାହାଦ୍ଵାରା ସେ ମଣ୍ଡପକୁ ଯିବାପାଇଁ ଲୋକ ନାରାଜ ଗୋଟେ ପୂଜା କରିବା ବା ଗୋଟେ ଫଙ୍କ୍ସନ୍ କରିବା ସେ ପଡ଼ିଆରେ ସ ଭଲ ଲାଗୁନି କାହିଁକି ନା ପଦାଟା ଏତେ ମାନେ ଆସୁବିଧାରେ ଅଛି ସେଟା ନ କହିଲେ ଭଲ ସରକାରକୁ ନିବେଦନ କରୁଛି ଯଦି ଖଣ୍ଡେ ପଦାଟା ରାସ୍ତା ଯଦି ରାସ୍ତା ପାର୍ଶ୍ୱରେ ପଦା ଯଦି ପକ୍କା ହେଇଥାନ୍ତା ଛୋଟ ଛୁଆମାନେ ବି ଖେଳି ପାରିଥାନ୍ତେ ଅଙ୍ଗନବାଡ଼ି ମଧ୍ୟ ଯାଇ ପାରିଥାନ୍ତେ ଚକସିନ୍ଦିଆ ଗ୍ରାମରେ ଅଙ୍ଗନବାଡ଼ି ତା'ର ପାର୍ସନାଲ୍ ଗୋଟେ ରୁମ୍ ଆବଶ୍ୟକ ଯାହାଦ୍ଵାରା ଅଙ୍ଗନବାଡ଼ି ଦିଦିଙ୍କ ଘରେ କ୍ଲାସ୍ ହେଉଛି ତ କେତେବେଳେ ମଣ୍ଡପରେ ହେଉଛି କ୍ଲାସ୍ ଛୋଟ ପିଲାମାନେ ତାଙ୍କୁ ଗୋଟେ ଅଙ୍ଗନବାଡ଼ି ସ୍କୁଲ୍ ଦିଆଯାଉ ଯାହାଦ୍ଵାରା ପିଲାମାନେ ତାଙ୍କର ଉପଲୁପ ହେଇପାରିବେ ବା ସେଠି ବସିକି ପାଠ ମଧ୍ୟ ପଢ଼ିପାରିବେ ରାସ୍ତା ବହୁତ ଆବଶ୍ୟକ ଚକସିନ୍ଦିଆ ଗାଁରେ ରାସ୍ତା ଡ୍ରେନ୍ ପାଇଁ ଯୋଉ ପାଣି ଯାଉଚି ଡ୍ରେନ୍ ଆବଶ୍ୟକ ଟିୱେଲ୍ ଆବଶ୍ୟକ ରାସ୍ତା ଆବଶ୍ୟକ ଘାଟ ଆବଶ୍ୟକ ସ୍କୁଲ୍ରେ ମରାମତି ତା'ର ରଙ୍ଗ ତାଙ୍କର ପାଇଖାନା ବହୁତ କିଛି ଅଛି ଆବଶ୍ୟକ ଚକସିନ୍ଦିଆ ଗ୍ରାମକୁ ଆସିବା ପୂର୍ବରୁ ଗୁଟେ ସାଇନ୍ ବୋର୍ଡ଼ ଗୁଟେ ପ୍ଲାନିଂ ମୋର ଅଛି ଯେ ଯଦି ସରକାର ତରଫରୁ କେବେ ପଇସା ଆସେ ସାମ୍ନାରେ ଲେଖାଯିବା ଯେ ସ୍ୱାଗତମ ଚକସିନ୍ଦିଆ ପ୍ରତ୍ୟେକ ଗାଁରେ ମଧ୍ୟ ହେଉଛି ତ ସେଥିପାଇଁ ମୁଁ ସରକାର ତରଫରୁ ନିବେଦନ କରୁଛି ଯଦି କିଛି ପଇସା ଆସେ ସହାୟତା ଆସେ ବହୁତ କିଛି କାମ ତ ଆଗକୁ ବଢ଼େଇବାର ଅଛି ବହୁତ କିଛି କରିବାର ଅଛି ସରକାର ତରଫରୁ ଯଦି ପଇସା ଆସିଲା ଏଇସବୁ ଡ଼ିପେଣ୍ଡ୍ କରିବାକୁ ପଡ଼ିବ ଯାହାଦ୍ଵାରା ସଧାରାଣ ଲୋକ ଉପଲୁପ ହେଇପାରିବେ ଯାହାଦ୍ଵାରା ସେମାନେ ସବୁଦିନ ପାଇଁ ଯିବା ଆସିବା ରାସ୍ତାରେ ଭଲହେବ ଖଣ୍ଡେ ସାଇକଲ୍ ଚଲେଇବା ପାଇଁ ହେଲେ ଡ଼ର ଲାଗୁଛି ବାଇକ୍ ଚଲେଇବା ପାଇଁ ଡ଼ର ଲାଗୁଛି ରାସ୍ତା ଫାଟିକି ଆଁ ହେଇଯାଇଛି ସ୍କୁଲ୍ ମଧ୍ୟ ଛୋଟ ୟୁପି ସ୍କୁଲ୍ ଛୋଟ ପିଲାମାନେ ଯୋଉ ଯାଉଛନ୍ତି ଅନ୍ୟ ଅନ୍ୟ ଜିଲ୍ଲାରେ ଛୋଟ ଛୋଟ ଟେବୁଲ୍ରେ ପାଠ ପଢ଼ୁଛନ୍ତି କିନ୍ତୁ ଚକସିନ୍ଦିଆ ୟୁପି ସ୍କୁଲ୍ରେ ତଳେ ବସିକି ପିଲାମାନେ ପାଠ ପଢ଼ୁଛନ୍ତି ତାଙ୍କୁ ଯଦି ଦିଆଯାଏ ଛୋଟ ଛୋଟ ଟେବୁଲ୍ କାଠ ଟେବୁଲ୍ ସେ ପଢ଼ିକି ବସିକି ପଢ଼ିବେ ପଢ଼ିଲେ ଆହୁରି ଭଲ ଲାଗିଥାନ୍ତା ଯାହାଦ୍ଵାରା ସେଠି ଆବଶ୍ୟକ ଟେବୁଲ୍ର ଆବଶ୍ୟକ ଛୋଟ ପିଲାମାନେ ଯିବା ଆସିବା ରାସ୍ତା ବହୁତ ଅସୁବିଧାରେ ସେ ଯାଉଛନ୍ତି ବର୍ଷା ଦିନିଆ ଦିନ ପିଲାମାନେ ତ ପଢ଼ି ଯାଉଛନ୍ତି ତ ବହି ଖାତା ଓଦା ହୋଇଯାଉଛନ୍ତି ସେ କଥା ନ କହିଲେ ଭଲ ସରକାରକୁ ପଇସା ଆସିଲେ ଚକସିନ୍ଦିଆ ଗ୍ରାମରେ ବହୁତ କିଛି ଉନ୍ନତି କରିବାର ଅଛି ଯାହାଦ୍ଵାରା ବହୁତ ପଛରେ ଦଶ ନମ୍ବର୍ ୱାର୍ଡ଼ ଅଛି ଚକସିନ୍ଦିଆ ପଛରେ ରହିଯାଇଛି ଆଗକୁ ବଢ଼ିବାପାଇଁ ହେଲେ ସରକାର ତରଫର ଯୋଉ ସହାୟତା ଆସେ ତାହେଲେ ଚକସିନ୍ଦିଆ ଗ୍ରାମ ବହୁତ କିଛି ଆଗକୁ ବଢ଼ିପାରିବ